ମୁଁ ଓରାକଜୁ ବିଦ୍ୟାଳୟର ପ୍ରଣୀତା ଦିଦି କହୁଥିଲି ଆପଣଙ୍କ ପୁଅ ରାଜୁର ଦେହ କାହିଁକି ଆଜି ବହୁତ ଅସୁସ୍ଥ ଅଛି ସେ ବିଦ୍ୟାଳୟକୁ ଆସିବା ଠାରୁ ମୁଁ ଦେଖୁଛି ତାର ହାତ ଗୋଡ଼ ପୁରା ଥରୁଛି

ଆମେ ଯେତେ ଚେଷ୍ଟା କଲେ ବି କାହିଁ କିଛି ସୁସ୍ଥତାର କିଛି ଲକ୍ଷ କରିପାରୁ ନାହୁଁ ତେଣୁ ଆପଣ ଘରୁ କାହାକୁ ବିଦ୍ୟାଳୟକୁ ଟିକେ ପଠାନ୍ତୁ ନିକଟସ୍ଥ ଡାକ୍ତର ହଁ କୁହନ୍ତୁ ହଁ ହଁ ହଁ ହଁ ହଁ ମୁଁ ତ ମା ବିଦ୍ୟାଳୟର ମା ଛାତ୍ର ଛାତ୍ରୀ ସମସ୍ତଙ୍କର ତେଣୁ ଏ ଯେଉଁ ଯେତେ ଶୀଘ୍ର ତାକୁ ଟିକେ ଡାକ୍ତରଖାନାକୁ ନେଇଯାଇଥିଲେ ଟିକେ ଭଲ ହେଇଥାନ୍ତା କାରଣ ବିଳମ୍ବ ହେଇ ଯାଇପାରେ ନା ଆଉ ତାକୁ ଯେତେ ଶୀଘ୍ର ଡାକ୍ତରଖାନା ନେଇଗଲେ ସେ ଶୀଘ୍ର ସୁସ୍ଥ ହୁଅନ୍ତା

ଆପଣ ତାର ଅଭିଭାବକ ହିସାବରେ ଏବଂ ମୁଁ ମିଶିକି ତା ସହିତ ଡାକ୍ତରଖାନାକୁ ଯିବା ଆଉ ସେଠାରେ ଟିକେ ଶୀଘ୍ର ଯେମିତି ହେଲେ କରିବାକୁ ବ୍ୟବସ୍ଥା ଟିକେ କରିବାକୁ ପଡ଼ିବ ତାକୁ ଦେଖେଇବାକୁ ପଡ଼ିବ

ହଁ ହଁ ହଁ ହଁ ହଁ

ଏବେ ଆପଣ ବି ଆପଣଙ୍କର ତାର ଲୁଗାପଟା ସହିତ ରହିବାକୁ ପଡ଼ିପାରେ ନା ଦିନେ ଦୁଇ ଦିନ ଡାକ୍ତରଖାନାରେ ତେଣୁ ଆପଣ ଲୁଗାପଟା ରାଜୁର ଆପଣଙ୍କର ସବୁ ଧରିକି ଆସନ୍ତୁ ଯେତେ ଶୀଘ୍ର ଆସିବେ ବିଦ୍ୟାଳୟ ପାଖକୁ ଟିକେ ପଳେଇ ଆସନ୍ତୁ ଚେଷ୍ଟା କରିକି ହେଲା ଆଉ ନହେଲେ ବିଳମ୍ବ ହେଇଯିବ ଅସୁବିଧା ହେବ ସେ ମୋର ଅତି ପ୍ରିୟ ଛାତ୍ର ଆଉ ତାର ଦେହ କ'ଣ ଆଜି ଏତେ ଅସୁସ୍ଥ ହେଇ ଯାଇଛି ଶୁଣି ମୋତେ ଭାରି ଦେଖିକି ଭାରି ଖରାପ ଲାଗୁଛି ଯେତେ ମୋ ଦ୍ୱାରା ଯେତିକି ସମ୍ଭବ ମୁଁ ଚେଷ୍ଟା କରିଛି

କରିଦେଇଛି ଦେଇଦେଇଛି ଔଷଧ ଖାଇବାକୁ ଦେଇଛି ଆଉ ଫ୍ୟାନ ତଳେ ବି ଶୁଆଇଛି ପାଣି ମଧ୍ୟ ତାକୁ ବାରମ୍ବାର ଦିଆ ଯାଉଛି ତା ପାଦରେ ବି ତେଲ ଘଷି ଦଉଛି ଏହି ଭଳିଆ ସବୁ କରିକି ତାକୁ ରଖିଛି ଆଉ ଆପଣ ଯାହା ହେଲେ ଅଭିଭାବକ ହିସାବରେ ନ ଜଣେଇକି ତ ଆପଣଙ୍କୁ ନେଇ ହେବ ନାହିଁ ସେଥିପାଇଁ ମୁଁ ଆପଣଙ୍କୁ ଜଣେଇଲି ଆପଣ ଯେତେ ଶୀଘ୍ର ପାରିବେ କାହାକୁ କାହା ସାଥିରେ ହେଉ କିମ୍ବା ଆପଣ ନିଜେ ଏକୁଟିଆ ଆସନ୍ତୁ ଆମେ ସାଙ୍ଗ ହୋଇ ତାକୁ ଡାକ୍ତରଖାନା ନେଇ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ତାକୁ ଦେଖେଇବା ସେ ତାକୁ ହୁଏତ ଶୀଘ୍ର ସେ ଭଲ ହେଇଯିବ ନଚେତ ଏଠାରେ ରଖିଲେ ତ ଆଡ଼େ କିଛି ସୁବିଧା ନାହିଁ ନା ଗାଁରେ ତ କିଛି ଡାକ୍ତରଖାନାର ବି ସୁବିଧା ନାହିଁ ନା

ହଁ ପରା

ହଁ ହଉ ହଁ ହଉ ହଉ ଯେତେ ଶୀଘ୍ର ମୁଁ ଆଶା କରୁଛି ଯେତେ ଶୀଘ୍ର ଆସିକି ତୁମେ ପହଞ୍ଚିବ ଆମେ ନେଇକି ପଳେଇବା ମୁଁ ଏଇ ଆଶା କଲି ହେଲା ମୁଁ ରହୁଛି ହେଲା ଟିକେ ଶୀଘ୍ର ଆସନ୍ତୁ ହଉ ହଉ ରହିଲି ଆଜ୍ଞା ନମସ୍କାର ଧନ୍ୟବାଦ